ଆମ ଗାଁରେ ଗୋଟେ ମଣିଷ ମୃତ୍ୟୁବରଣ କଲେ ତା'ର ଅନ୍ତିମ ସଂସ୍କାର ପାଇଁ ପ୍ରଥମେ ହଳଦୀ ମରାଯାଏ ହଳଦୀ ମରାଯାଇ ତାକୁ ଗୋଟେ ଯେମିତି ଆମେ ଦେବାଦେବଙ୍କୁ ଯେମିତି ପୂଜା କରୁ ତାକୁ ସେ ପ୍ରଥମେ ପୂଜା କରାଯାଏ ପୂଜା କଲା ପରେ ତା'ର ମଶାଣୀ ଯାଙ୍କେ ନେବା ପାଇଁ ତା ପାଇଁ ଚାରି କାନ୍ଧରେ ଚାରିଜଣ ଲୋକ ପରିବାର କୁଟୁମ୍ବ ସମସ୍ତେ ଆସିିକ ଘରେ ପହଞ୍ଚନ୍ତି ତାପରେ ଇଏ ସବାରି ତିଆରି ହୁଏ ତାପରେ ସେଥିରେ କଉଡ଼ି ଏବେ ଆଉ ପରିବାର ଲୋକମାନେ କୌଣସି ପ୍ରକାର ଖାଦ୍ୟ ଗ୍ରହଣ କରିବେ ନାହିଁ ତେଣୁ ସେମାନଙ୍କ ପାଇଁ ହେଉଛି ତାଙ୍କ ପାଇଁ କରାଯାଏ ଆଉ ସେମାନେ ଶ୍ମଶାନକୁ ଯିବା ପୂର୍ବରୁ ସେ ମୃତ୍ୟୁବରଣ କରୁଥିବା ମଣିଷ ସହ ତା'ର ସମସ୍ତ ଜିନିଷପତ୍ର ତା'ର ପିନ୍ଧିବା ବସ୍ତ୍ର ତା'ର ନାଇବା ଗହଣାକାାଣ୍ଠି ସେ ୟୁଜ୍ ଯେଉଁଟା ବ୍ୟବହାର କରନ୍ତି ତାଙ୍କର ଛପ ତକିଆ ଆଦି ମାନେ ଯେକୌଣସି ଜିନିଷ ସବୁ ବ୍ୟବହାର ସେ କରନ୍ତି ତାଙ୍କ ସହ ସ୍ ଶ୍ମଶାନକୁ ନିଆଯାଏ ଏବଂ ଜଳାଯାଏ ଜଳାଯିବା ପରେ ସମସ୍ତେ ଆସି ତୁଠରେ ଗାଧେଇପାଧେଇ ଆସନ୍ତି ଆଉ ଏହି ପରମ୍ପରାଟି ଆମର ଲଗାତାର ଏଗାର ଦିନ ଯାକେ ବାର ଦିନ ଯାକ ପାଳନ କରାଯାଏ ପାଳନକୁ ସେଟା ଆମର ବୁଝିବାକୁ ପଡ଼େ